ବର୍ତ୍ତମାନ ରେଷ୍ଟୁରାଣ୍ଟ ଗୁଡ଼ିକରେ ବହୁତ ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ବ୍ୟବହାର କରିଥାନ୍ତି ଯଦି ଆମେ ରେଷ୍ଟୁରାଣ୍ଟକୁ ମାନେ ମୁଁ ଯଦି ରେଷ୍ଟୁରାଣ୍ଟକୁ ଖାଇବା ମଗାଏ ତା'ହେଲେ କମ୍ ମସଲା ଏବଂ ତେଲ କମ୍ ଯଦି କ୍ଷୀରି କିମ୍ବା ମିଠା ଜିନିଷ କୁହେ ତା'ହେଲେ କମ୍ ଚିନି ପକାଇକି ଦେବା ପାଇଁ କୁହେ ଏବଂ ଲୁଣ ଟିକେ କମ୍ କରିବା ପାଇଁ କୁହେ ଯେଉଁ ଦ୍ୱାରା କି ଆଣିବାକୁ କୁହେ ଏବଂ ପରିବେଶ ସଫାସୁତୁରା ରଖି ଖାଇବା ଦେବା ସମୟରେ ସଫାସୁତୁରା ରହିବା ପାଇଁ ମଧ୍ୟ କୁହେ ଭଲ ଥିଲେ ହିଁ ମଗାଏ ଏବଂ ସେମାନଙ୍କୁ କୁହେ ବାସି ଖାଦ୍ୟ ଦେବା ପାଇଁ ମନା କରେ କିମ୍ବା ମୋତେ କିମ୍ବା ଅନ୍ୟ କାହାକୁ ମଧ୍ୟ ବାସି ଖାଦ୍ୟ ଦେବା ପାଇଁ ମନା କରେ ବାସି ଖାଦ୍ୟ ଖାଇକି ମାନେ ଏମିତି ନ ଜାଣିକି ଯେଉଁମାନେ ଖାଆନ୍ତି ସେମାନଙ୍କର ପ୍ରାୟ ସମୟରେ ଦେହ ଖରାପ ହୋଇଥାନ୍ତି